ଟେକ୍ନୋଲୋଜି ଆମର ଗଣମାଧ୍ୟମକୁ ବହୁତ ପ୍ରକାର ସ ସାହାଯ୍ୟ କରିଛି ଯେମିତି କି ଆମର ଘରେ ବସିକି ଆମେ ଦେ ଦେଶ ବିଦେଶର ଟେକ୍ନୋଲୋଜି ମାଧ୍ୟମରେ ଖବର ଜାଣିପାରୁଛୁ ଘଟଣା ଦୁର୍ଘଟଣା ବିଷୟରେ ଆଖ ପାଖର ବିଷୟରେ ମଧ୍ୟ ଆମେ ଜାଣିପାରୁଛୁ କାରଣ ଆମେ ଯଦି ଗୋଟିଏ ଜାଗାରେ ରହୁ ଆମର ରହୁଛି ଆମର ଗଣମାଧ୍ୟମର ଅଫିସ ରହୁଛି ଏବଂ ତାର ଅ ଅ ଅଲଗା ଜାଗାରେ ତାଙ୍କର ସବୁ ଏମ୍ପ୍ଲୋୟୀ ମାନେ ରହୁଛନ୍ତି ଯେଉଁମାନେ କାମ କରୁଛନ୍ତି ସେଇଠୁ ସେମାନେ ଡାଇରେକ୍ଟ ଜୀବନ୍ତ ଆମକୁ ସେ ଜିନିଷ ଟା ଦେଖାଇ ପାରୁଛନ୍ତି ଯେଉଁଟା କି ସେମାନଙ୍କ ସାହାଯ୍ୟ ହେଇପାରୁଛି ଏବଂ ସେ ଯେତେ ଦୂରରେ ଯେଉଁ ଯେତେ ଦେଶ ବିଦେଶ ବାହାର ଏବଂ ଯେଉଁଠି ବି ଯାହା ହେଉଛି ସେମାନେ ସାଙ୍ଗେ ସାଙ୍ଗେ ସେ ଜିନଷ ଟା ଦେଖିପାରୁଛନ୍ତି କାରଣ ଆମକୁ ବି ଦେଖାଇ ପାରୁଛନ୍ତି ଗଣମାଧ୍ୟମ ହଟାତ୍ ସେ ଜିନିଷ ଟା ଜାଣିପାରୁଛି ଏବଂ ସେଠିକି ଯାଇକି ପହଞ୍ଚି ପାରୁଛି ଆମର ଯେମିତି ଫେସବୁକ ହଉ ହ୍ବାଟ୍ସଅପ ହଉ ଆମର କୌଣସି ଜାଗାରେ କ'ଣ ଦୁଘଟଣା ହେଲା ଦୁର୍ଘଟଣା ହେଲା ଯଦି କେହି ତାକୁ ଛାଡ଼ି ଦେଉଛି ସେ ଜାଗାରେ ହଟାତ୍ ଗଣମାଧ୍ୟମ ଯାଇକି ପହଞ୍ଚି ପାରୁଛି ଏବଂ କାହାର ଅସୁବିଧା ଦୁଃଖ ସୁଖ ଯିଏ ଯାହା କହିଲା କିମ୍ବା କୌଣସି ଆକ୍ସିଡ଼େଣ୍ଟ ହେଲା ହଟାତ୍ ଯାଇ କି ସେ ଜାଗାରେ ମୋବାଇଲ ମାଧ୍ୟମରେ ସେ ଜାଣିପାରୁଛି ଆଉ ଯେଉଁଟା କି ସେ ଟେକ୍ନୋଲୋଜି ମାଧ୍ୟମରେ ହିଁ ସେ ସବୁ ଜିନିଷ ଜଣା ପଡ଼ୁଛି ଆଉ ହଟାତ୍ ଯାଇକି ସେ ପହଞ୍ଚିକି ସେଇଠି ତାକୁ ଲାଇଭ ଟେଲିକାସ୍ଟ କରିପାରୁଛି ଯାହା ଦ୍ବାରା ଆ ଗୋଟିଏ ଗୋଟିଏ ଜିନିଷକୁ ପୁରା ଅଲ ୱାର୍ଲ୍ଡ ରେ ଯୋରା ଭା ବିଶ୍ବରେ ସମସ୍ତେ ଦେଖି ପାରୁଛନ୍ତି ଏବଂ ଜାଣିପାରୁଛନ୍ତି ତେଣୁ ଆମେ ଟେକ୍ନୋଲୋଜି ମାଧ୍ୟମରେ ବହୁତ କିଛି ଉପକାରିତା ହେଉଛୁ ଏବଂ ଗଣମାଧ୍ୟମ ମଧ୍ୟ ଗଣମାଧ୍ୟମ ଓ ଶିଳ୍ପକୁ ଏ ବହୁତ ସାହାଯ୍ୟ କରିଛି ନଚେତ ଗଣମାଧ୍ୟମ ଖବର ପାଇବେ ବେଳକୁ ବହୁତ ଡେରି ମଧ୍ୟ ହୁଅନ୍ତା ଏବଂ ସେ ଜାଗାକୁ ସେ ଯାଇକି ସେ ସମାଚାର ଟି କହିବା ଆଗରୁ କ କ ସେମାନକୁ ବହୁତ ଟାଇମ ଲାଗନ୍ତା ତେଣୁ ଯେଉଁ କାମ ଯେଉଁଠି ହଟାତ୍ ହେଉଛି ସେମାନେ ସେଇଠି ସାଙ୍ଗେ ସାଙ୍ଗେ ସେ କାମଟା କରିପାରୁଛନ୍ତି ଏବଂ ସାଙ୍ଗେ ସାଙ୍ଗେ ଦେଖାଇ ପାରୁଛନ୍ତି ଯାହା ଫଳରେ ଲୋକ ଦୁର୍ନୀତି କରିବା ଆଗରୁ ଟିକେ ଡରି ଯାଉଛନ୍ତି ସାଙ୍ଗେ ସାଙ୍ଗେ ଗଣମାଧ୍ୟମ ପହଞ୍ଚି ଯିବ ଆମ ବିଷୟରେ କିଛି କହିଦବ ତେଣୁ ସେ ଗଣମା ସେ ଗଣମାଧ୍ୟମ ଶିଳ୍ପ କୁ ଟେକ୍ନୋଲୋଜି ବହୁତ ପ୍ରକାର ଉନ୍ନତ ହେଉଛି ଏବଂ ସାହାଯ୍ୟ ମଧ୍ୟ ହେଉଛି